ଆଜ୍ଞା ଭାଇ କୁହନ୍ତୁ ଆପଣ ଆପଣ କେବେ ରୁଆରୁଇ କଲେ

ଗଛ କେମିତି ଜଣାପଡ଼ୁଛି

କଣ କରିଥିଲେ ସ୍ପ୍ରେରେ ଆପଣ ଗୋଟେ କାମ କରନ୍ତୁ ଫଲୀକ୍ଲିୟର ବା ୱାଲୋପ୍ ତାକୁ ଆପସା ସାଥିର ଗୋଳେଇକି ପ୍ରତ୍ୟେକ ପନ୍ଦର ଲିଟର୍ ପାଣିରେ ପନ୍ଦର ଏମ୍ ଏଲ୍ ଦେଇ ସ୍ପ୍ରେ କରନ୍ତୁ ସେ ପତ୍ରପୋଡ଼ା ରୋଗଟା ପଳେଇଯିବ

ଏଇ ହଁ ଏଇଟା ମାରି ସାରିଲା ପରେ ପାଁଶପାଞ୍ଚର ବିଷ ଏଟା ହରମୋନ୍ ଏଟା ହରମୋନ୍ଟା ମାରିସାରିଲା ପରେ ଗୁଟେ ସପ୍ତାହ ପରେ ପାଞ୍ଚଶହ ପାଞ୍ଚର ବିଷଟାକୁ ଆପଣ ମାରିଦେବେ ଉପରଓଳି ମାରିବେ ଆଜ୍ଞା ବାକି ଆଉ ଗଛର ଗ୍ରୋଥ୍ କେମିତି ଅଛି ଆଜ୍ଞା ଆଜ୍ଞା ଆପଣ ଏଇଟା ମାରନ୍ତୁ ୟା ମାରିସାରିଲା ପରେ ଗଛ ଟିକିଏ ଲାଲି ଆସିବ ତାପରେ ଆପଣ ଗୋଟେ କାମ କରିବେ ୟୁରିଆ ଦେବେ ଘୁଣ୍ଟ ପ୍ରତି ଏକ କେଜି ପଚାଶ ଗ୍ରାମ୍ ଦେବେ ଜେଡ଼ ଅଠସ୍ତରୀ ତାକୁ ବାର ଘଣ୍ଟା ଗୋଳେଇକି ରଖିବେ ତାପରେ ତାକୁ ପ୍ରତ୍ୟେକ ଏକର ପ୍ରତି ପଚିଶ କେଜି ଏବଂ ଜେଡ଼ ଅଠସ୍ତରୀ ଦେବେ ଏକର ପ୍ରତି ଦୁଇ କେଜି ତାକୁ ଦିଅନ୍ତୁ ଆସିବ ଗଲା ତାପରେ ସବୁ ତା' ର ଆସିଗଲା ପରେ ଆପଣଙ୍କୁ ଗୋଟେ କାମ କରିବେ ଡିଏପି ଦେଢ଼ କେଜି ୟୁରିଆ କେଜିଏ ଯେତେବେଳେ ଧାନଟା ତା'ର କେଣ୍ଡା ଆସିବ ସେଇ ସମୟରେ ମାରିବେ ମାରିସାରିଲା ପରେ ତାକୁ ଠିକ୍ ଧାନ ଯେତେବେଳେ ଥୋଡ଼ ଆସିଯିବ ସେଇ ସମୟରେ ନାଟିମସ୍ ସ୍ପ୍ରେ କରିବେ ଆମର ପାଖାପାଖି ଗୋଟେ ମାସ ତିରିଶ ଦିନ ନା ଆମର ଜେନେରାଲ୍ ହଁ ପ୍ରଥମ ଯେତେବେଳ ଟିକିଏ ଉତ୍ତରା ଥିଲା ନା ପବନଟା ଉତ୍ତରା ଥିଲା ତେଣୁ ଗଛ ଟିକିଏ ଜଳି ଜଳି ଯାଇଥିଲା ଏବେ ଦକ୍ଷିଣା ହେଲାବେଳୁକୁ ଦକ୍ଷିଣା ପବନ ହେଲାବେଳୁକୁ ଗଛ ଠିକ୍ ଗ୍ରୋଥ୍ ଆସିଯାଇଛି ଆପଣ ଗୋଟେ କାମ କରନ୍ତୁ ଆଗେ ହରମୋନ୍ ଟାକୁ ବ୍ୟବହାର କରନ୍ତୁ କାରଣ ଯଦି ବିଷ ଡାଇରେକ୍ଟ ପକେଇ ଦିଆହେବ ଏବେ ଗଛରେ ଗଛ ନାଲି ମାରିଯିବ ତେଣୁ ଆଗେ ହରମୋନ୍ ମାରିବେ

ନା ବିଷ ମାରିବାର ଗୁଟେ ସପ୍ତାହ ପରେ ଆପଣ ଯଦି ବି ବିଷ ଏବେ ମାରିବେ ବିଷ ମାରିବାର ଗୁଟେ ସପ୍ତାହ ପରେ ହରମୋନ୍ ମାରିବେ

ଆପଣ ଗୋଟେ କାମ କରନ୍ତୁ ପାଞ୍ଚଶହ ପାଞ୍ଚ ଆ ଠିକ୍ ଅଛି ଆପଣ ଗୋଟେ ପାଞ୍ଚଶହ ପାଞ୍ଚରେ ବିଷ ମାରିଦିଅନ୍ତୁ